ଆମ ଭାଷା ହେଉଛି ଓଡ଼ିଆ ଏହି ଓଡ଼ିଆ ଭାଷା ଏବେ ପୃଥିବୀ ବିଖ୍ୟାତ ଓଡ଼ିଶାର ସଂସ୍କୃତି ପରମ୍ପରା ବହୁତ ପୁରୁଣା ସେ ସାଂସ୍କୃତିକ ପରମ୍ପରା ଯାହା ଜ୍ଞାନୀ ଲୋକମାନେ ତାହାକୁ ଓଡ଼ିଆ ଭାଷାରେ ଲେଖନ୍ତି ଆମର ସଂସ୍କୃତି ଜଗନ୍ନାଥ ସଂସ୍କୃତି ଏହା ପୃଥିବୀ ବିଖ୍ୟାତ ଓଡ଼ିଶାର ନୃତ୍ୟ ଓଡ଼ିଶୀ ନୃତ୍ୟ ଏହି ନୃତ୍ୟରେ ଶୁଦ୍ଧ ଓଡ଼ିଆ ଗୀତ ବୋଲାଯାଏ ଏହି ନୃତ୍ୟ ପୃଥିବୀ ପ୍ରସିଦ୍ଧ ତେଣୁ ଆମ ସଂସ୍କୃତିରେ ଓଡ଼ିଆ ଭାଷା ମୁଖ୍ୟ ଭୂମିକା ଗ୍ରହଣ କରେ